ନିର୍ବାଚନ ସମୟରେ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାଉ ଯେମିତିକି ନିର୍ବାଚନ ପ୍ରଚାର ଦଳୀୟ ସମର୍ଥଙ୍କ ଭଙ୍ଗାରୁଜା ଟଙ୍କା ଲୁଟି ଆଉ ଆମ ଅଞ୍ଚଳରେ ତ ବହୁତ ଝଗଡ଼ା ହୁଏ ନିର୍ବାଚନକୁ ନେଇ କାରଣ ନିର୍ବାଚନରେ ଖୁବ୍ ଝଗଡ଼ା ଏବଂ ଭଙ୍ଗାରୁଜା ବି ହୋଇଥାଏ ଟଙ୍କା ଖୁବ୍ ଲୁଟି ନିଅନ୍ତି କିଛି କାମ କରିବା ପୂର୍ବରୁ ଟଙ୍କା ଖୁବ୍ ଲୁଟନ୍ତି ସେଥିରେ ନିର୍ବାଚନ ମଧ୍ୟରେ ନିର୍ବାଚନ ପ୍ରଚାର ବି ଖୁବ୍ କରିଥାନ୍ତି ଯାହାକି ଘର ଘର ଟଙ୍କା ଦେଇଯାନ୍ତି ଭୋଟ୍ ପାଇବାର୍ ଲାଗି ଆରୁ ଦଳୀୟ ସମର୍ଥଙ୍କ ଭଙ୍ଗାରୁଜା ଭଙ୍ଗାରୁଜା ତ ଖୁବ୍ କରିଥାନ୍ତି କିଛି ଗୋଟେ ଇଏ କିଛି ଗୋଟେ କିଏ ଯଦି କିଛି କହୁଥିସି ଯାହାକି ନିର୍ବାଚନ ନେଇ ଦେବା ଲାଗି ସେମାନେ ସେମାନେ ଘର୍ ଭଙ୍ଗରୁଜା ବି କରିଥିସନ୍ ନିର୍ବାଚନ ପ୍ରଚାରରେ ଖୁବ୍ ପ୍ରକାରର ମାଡ଼ ମାଡ଼ ଝଗଡ଼ା ମାଡ଼ ଝଗଡ଼ା ଖୁବ୍ ହେଇଥିସି